ମୁଁ ଯୋଉଁ ସ୍କୁଲ ବେଗଟି କିଣିଥିଲି ତାହାର ଭଲ ଗୁଣ ହେଲା ମୋର ପୁଅ ଯେତେବେଳେ ସ୍କୁଲ ତାର ବହିଖାତା ନେଇକି ଯାଉଛି ସେଥିରେ ଦୁଇଟି ଚାବି ଥିବାରୁ ତାର ଜିନିଷପତ୍ର ଗୁଡ଼ାକ ଚୋରି ହେଉନି